ଆମେ ପଶୁ କିଣୁ ଯେ ଆମ ପଶୁ ବିଭିନ୍ନ ପ୍ରକାରର ପଶୁ ଅଛି ଗୃହପାଳିତ ପଶୁ ଯାହାକି ଆମେ ସବୁ ଜାଗାରେ ମିଳୁନାହିଁ ଯେମିତିକି କୁକୁଡ଼ା ମିଳୁଛି ଫାର୍ମରୁ କୁକୁଡ଼ା ଫାର୍ମରୁ ଆମେ କୁକୁଡ଼ା ଫାର୍ମ ଠାରୁ କୁକୁଡ଼ା କିଣି ଆଣୁ ତା ଠାରୁ ଅଣ୍ଡା ଦିଏ ଜିଆ ଦିଏ ଏମିତି ଧୀରେ ଧୀରେ କୁକୁଡ଼ାକୁ ଆମେ ବଢ଼ୁ ଦିନକୁ ଦିନ ତାକୁ ଖାଇବାକୁ ଦିଅ ପାଣି ପିଇବାକୁ ଦେଉ ତାକୁ ବଢ଼ାଉ ତା ବଂଶକୁ ବୃଦ୍ଧି କରୁ ତା ବଂଶକୁ ବଢ଼ କରୁ ଯାହାକି କୁକୁଡ଼ା ଚିଆଁ ବଡ଼ ହେଇକିନା ଆମର ଭଲ କାମରେ ଲାଗିବେ ସେଇଟା ଆମେ ବିକି କିଛି ଟଙ୍କା ରୋଜଗାର କରିପାରିବୁ ଯେମିତି ଆମ ଗାଈ ଯେମିତି ଆମେ ଯଦି ଗାଈ ତାକୁ ଯଦି ପୋଷଣ କରିବୁ ତା'ହେଲେ ତା ବାଛୁରୀ ଦେଲେ ତା କ୍ଷୀର ମଧ୍ୟ ବିକି ଆମେ ରୋଜଗାର କରିପାରିବୁ ଗାଈକୁ ଘାସ କାଟି ଆନିକିନା ଖୁଆଇବୁ ଦାନା ଖୁଆଇବୁ କୁଣ୍ଡା ଖୁଆାଇବୁ ତା'ହେଲେ ସିଏ ହୃଷ୍ଟ ପୁଷ୍ଟ ରହିବେ ଆଉ ତା କ୍ଷୀର ଦେଇକିନା ଆମର ବି ମଧ୍ୟ ଆମେ କ୍ଷୀର ବିକିକିନା ଆମେ ବି କିଛି ଟଙ୍କା ରୋଜଗାର କରିପାରିବୁ ଯାହାକି ହଂସ ଅଛି ହଂସ ମଧ୍ୟ ତାର ଅଣ୍ଡା ବି ବିକ୍ରି ହୁଏ ତା ସିଏ ଚିଆଁ ଦେଇକିନା ତାର ବଂଶ ବୃଦ୍ଧି କରେ ସେଇ ହଂସ ବିକିଲେ ମଧ୍ୟ ଆମର କିଛି ରୋଜଗାର ହୁଏ ଏମିତି ବିଭିନ୍ନ ପ୍ରକାରର ପଶୁପକ୍ଷୀ ଅଛି ଯାହାକି ଆମର କିଛି ଉପକାରରେ ମିଳେ ଯାହାର ମୂଲ୍ୟ ମଧ୍ୟ ବହୁତ ହୋଇଯାଏ